ମୁଁ ଗୋଟିଏ ସାର୍ଟଟେ କିଣିଲି ଫୁଲବାଣୀରୁ ସାର୍ଟ ମୋତେ ଭଲ ଲାଗିଲା ଆଉ ଘରକୁ ପିନ୍ଧିକି ଆସିଲି ଘର ଲୋକ ବି ପସନ୍ଦ କଲେ ଆଉ ଯେ ସେଠୁ ଗାଁରେ ବୁଲା ପିନ୍ଧିକି ବୁଲିଲି ଗାଁ ଲୋକ ଭଲ ଲାଗିଲା ସାର୍ଟ ସଫା କଲେ ବି କଲର୍ ଛାଡ଼ୁନି କିଛିନାହିଁ ପିନ୍ଧିବା ପାଇଁ ଭଲ ଲାଗୁଛି ଲୋକ ଦେଖିଲେ ଭଲ ଲାଗୁଛି ଅଧିକ ଟଙ୍କା ପଡ଼ିଛି ଆହୁରି ପିନ୍ଧିକି ସଦାବେଳେ ବୁଲୁଛି ଆଉ ଯାନିଯାତ୍ରା ପର୍ବପର୍ବାଣୀ ସବୁ ପିନ୍ଧିକି ଯାଉଛି ଭଲ ଲାଗୁଛି ପିନ୍ଧିବା ପାଇଁ ଆହୁରି ଯଦି ମିଳନ୍ତା ସେ କଲର୍ ଡ୍ରେସ ବି ଆଉ କିଣିକି ପିନ୍ଧନ୍ତି

ଭଲ ଲାଗୁଛି ପିନ୍ଧି ବୁଲିବାପାଇଁ ସାଙ୍ଗସାଥି ସମସ୍ତେ କହୁଛନ୍ତି ଯାଉ ବୁଲାବୁଲି କର ଇଏ କର ସବୁ ପିନ୍ଧିକି ଡ୍ରେସ୍ ଡିଜାଇନ ବି ଭଲ ହୋଇଛି ମୋତେ ବହୁତ ଭଲ ଲାଗୁଛି କଲର୍ ଭଲ ଅଛି ସାଇନିଙ୍ଗ୍ ମାରୁଛି ଷ୍ଟାଇଲ୍ ଅଛି